ଯେହେତୁ ଆମେ ଗ୍ରାମାଞ୍ଚଳରେ ବାସ କରୁଛୁ ତ ଆମକୁ କୌଣସି ସୁବିଧା ସୁଯୋଗ ମିଳିପାରୁନାହିଁ ଦୁର୍ବଳ ସରକାର ସେ ଆମକୁ କୌଣସି ସୁବିଧା ସୁଯୋଗ ଦଉନାହାନ୍ତି ଯେପରିକି ଚାଉଳ କାର୍ଡ଼ ଲେବର କାର୍ଡ଼ କେଉଁ ଆଗରୁ ଚାଉଳ କାର୍ଡ଼ରେ ଚାଉଳ ମିଳୁଥିଲା ଡାଲି ଚିନି ସବୁ ମିଳୁଥିଲା ତ ଏବେ ଆଉ କିଛି ମିଳିପାରୁ ନାହିଁ ଆମକୁ ଆମକୁ ବହୁତ ଆମ ଗ୍ରାମରେ ବହୁତ ପରିଷ୍କାର ଅଛି ତ ନାଳ ନର୍ଦ୍ଦମା ସବୁ କିଛି ବି କୌଣସି ଜିନିଷ ସଫା କରା ହଉନାହିଁ ତ ଯେପରିକି ସଫା କରିବା ପାଇଁ ଗାଡ଼ି ଲାଗିଥାଏ ସେପରି ଆମ ଗାଁରେ କିଛି ସୁବିଧା ସୁଯୋଗ ନାହିଁ ଏ ପ୍ଲାଷ୍ଟିକ ଜିନିଷ କି କୌଣସି ଅପରିଷ୍କାର ନାଳ ନର୍ଦ୍ଦମାରେ ପଡ଼ିଛି ସେ କୌଣସି ସଫା କରାଯାଉ ନାହିଁ ଏ ପ୍ଲାଷ୍ଟିକ୍ ଜିନିଷ ପଡ଼ିକି ଆମର ମାଟି ବହୁତ ଦୂଷିତ ହେଇଯାଉଛୁ ଏ ରାଜନୀତିକ ଆମର ଇଲେକ୍ସନ୍ ଆଗରୁ ରାଜନୀତି ବାଲା ଆସିବେ କହିବେ ତୁମର ଚାଉଳ କାର୍ଡ଼ କରିଦବା କି ଲେବର କାର୍ଡ଼ କରିଦବା ସବୁ କହିବେ ସ୍କୁଲ ତିଆରି କରିଦବା ମନ୍ଦିର ତିଆରି କରିଦବା ଖେଳିବା ପାଇଁ ପିଲାମାନଙ୍କ ପାଇଁ ଖେଳ ପଡ଼ିଆ ତିଆରି କରିଦବା ତ କିଛି ତିଆରି କରିଦିଅନ୍ତି ନାହିଁ ଘର ବି ଘର ବି କରିଦେବେ କହିବେ କିନ୍ତୁ ଘର ବି କରିଦେବେ ନାହିଁ ଇଲେକ୍ସନ୍ ସରିଗଲେ ଆଉ ତାଙ୍କର ଦେଖା ମିଳିବ ନାହିଁ ସ୍ୱାସ୍ଥ୍ୟ ପାଇଁ ଏ ହସ୍ପିଟାଲ୍ରେ ହସ୍ପିଟାଲ୍ରେ କୌଣସି ସୁବିଧା ସୁଯୋଗ ମିଳିପାରୁନାହିଁ ଲୋକମାନେ ହସ୍ପିଟାଲ୍ ଯିବେ ତ ସେଇଠି ଡକ୍ଟର ବି ନଥିବେ କି ହସ୍ପିଟାଲ୍ରେ ତାଲା ପଡ଼ିଯାଇଥିବ ତ ଲୋକମାନେ ଏଇଠି ଆମର ପାଖରେ ହସ୍ପିଟାଲ୍ ଅଛି ସେଇଠି ଆଗେ ନ ଯାଇକି କି ଦୂରକୁ ଯିବେ ନା ତ ପାଖରେ ହସ୍ପିଟାଲ୍କୁ ଯାଇକି ଦେଖିବେ ସେଇଠି ଡକ୍ଟର ବି ନଥିବେ ବାହାରେ ତାଲା ଝୁଲିଥିବ ଲୋକମାନେ ବହୁତ ଅସୁବିଧାରେ ରହୁଛନ୍ତି ଅପରାଧୀ ଆମ ଗାଁରେ ବହୁତ ଲୋକ ଏ ମାଡ଼ ଗଣ୍ଡଗୋଳ କରନ୍ତି ତ ତାଙ୍କୁ ମାନେ ତାଙ୍କୁ ଠିକ୍ ଭାବରେ ରଖିବା ପାଇଁ କେହି ବାହାରନ୍ତି ନାହିଁ ଯେ ତାଙ୍କୁ ଟିକେ କହିକି କିମ୍ବା ଏ ମାଡ଼ ଗଣ୍ଡଗୋଳ କରିବା ପାଇଁ ମନା କରିବା ପାଇଁ କେହି ବି ନାହାନ୍ତି ସାମାଜିକ ଅଶାନ୍ତି ସବୁ ସାମାଜିକ ଅଶାନ୍ତିରେ ପଡ଼ନ୍ତି